ମୋତେ ବିଭିନ୍ନ ଜାଗା ବୁଲିବାକୁ ଭଲ ଲାଗେ ଓ ବିଭିନ୍ନ କଲଚରକୁ ପାଖରୁ ଦେଖିବା ପାଇଁ ବହୁତ ଭଲ ଲାଗିଥାଏ ତେଣୁ ମୁଁ ମୋର ଲାଇସେନ୍ସ ହେଲା ପରେ ବାଇକ ଧରିକି କିଛିଟା ସାଙ୍ଗମାନେ ଆମେମାନେ ଗୋଷ୍ଠୀରେ ପରିଣତ ହେଇଛୁ ଆଉ ଆମେ ଆମ ଗୋଷ୍ଠୀ ନେଇ ବହୁତ ବାଟ ଯାଇଛୁ ଆଉ ବହୁତ ଜାଗା ବୁଲିଛୁ ବିଭିନ୍ନ ଲୋକମାନଙ୍କ ସହ ମିଶିଛୁ ଆଉ ବିଭିନ୍ନ କଲଚରକୁ ପାଖରୁ ଦେଖିଛୁ ବିଭିନ୍ନ ଜାଗାରୁ ଖାଇବା ବିଷୟରେ ଜାଣିଛୁ ଆଉ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରିବା ପାଇଁ ବହୁତ ଜାଗା ମଧ୍ୟ ଯାଇଛୁ ଯାହାଫଳରେକି ଆମର ବର୍ଷ ବର୍ଷ ଧରିକି ଏହି ବାଇକ୍ ଚଲେଇବା ପ୍ରତି ଆକର୍ଷଣ ବହୁତ ବିକଶିତ ହୋଇଛି